ଖେଳ ଗୋଟେ ଏମିତି ଜିନିଷ ଯାହାକୁ ସମସ୍ତେ ଖେଳିବା କଥା କାରଣ ଖେଳିବା ତା ବଲେ ସମସ୍ତେ ଖେଲିବାର୍ କଥା ଯେ ବଡ଼୍ ହଉ କି ଛୋଟ୍ ହଉ ସବୁକୁ ଖେଲିବାର୍ ଅଛି କାରଣ ଖେଲ ଗୁଟେ ନିଜର ଶରୀରକେ ବହୁତ ସୁସ୍ଥ ରଖ୍ସି ଯେନ୍ନ ଏକ୍ସର୍ସାଇଜ ସବୁବେଲେସି ରକ୍ତ ରୋଗ ମାନେ ମୁକ୍ତ ସବୁ ମୁକ୍ତ କରିଦେସି ଆଉ ଖେଲଟା ହେଲା ସବୁବେଲେ ନିଜର ଉପରେ ହସ ଫୁଟିଥିସି ଯେନ୍ଟା ଖେଲୁଥିସୁଁ ହସ ଫୁଟିଥିସି ନିଜର ମୁଁହ ଚମକିଥିସି ଏତେ ପୂୁରାପୁରି ଭଲ